ଏକ୍ ଲାଖ୍ ପାଞ୍ଚ୍ ହଜାର୍ ସାତ୍ଶହ ଛବିଶ୍ ଏକ୍ ଲାଖ୍ ଦୁଇ ହଜାର୍ ତିନଶହ ପଚିଶ୍ ଏକ୍ ଲାଖ୍ ଏକ୍ ହଜାର୍ ଏକ୍ ଶହ ଦୁଇ ଏକ୍ ଲାଖ୍ ତିନ୍ ହଜାର୍ ତିନ୍ଶହ ଅଣଚାଶ୍ ଦୁଇ ଲାଖ୍ ପାଞ୍ଚ୍ ହଜାର୍ ପାଂଶ ପଚିଶ୍